ଆମ କୃଷି ପାଇଁ ବ୍ୟବହୃତ ହେଉଥିବା ଉପକରଣ ହେଉଛି ସାର ଖତ ଉର୍ବର ଏସବୁ ବ୍ୟବହାର କଲେ ଏସବୁ ବ୍ୟବହାର କଲେ ଆମର ଫସଲ ଗଛ ଫସଲ ହବ ଭଲ ପନିପରିବା ମଧ୍ୟ ହବ ଭଲ ଚାଷ ମଧ୍ୟ ହବ ପୂର୍ବର ଖତ ପ୍ରୋଟିନ ସବୁ ମିଳୁଛି ତାହିଁରୁ ଆମକୁ ପ୍ରୋଟିନ ମିଳୁଛି ସେ ଖାଦ୍ୟ ଆମେ ଖାଉଛୁ ପନିପରିବା ମିଳୁଛି ଆମେ ତାହିଁରୁ ପନିପରିବା ଖାଉଛୁ ରୋଷେଇ କରିକି ଦେହ ସୁସ୍ଥ ଥାଉଛି ଆମେ ବନଉଛୁ ଚାଷ କରୁଛୁ ଚାଷ କରିବାରେ କେତେ ଉର୍ବର କେତେ ଖତ କେତେ ସାର ଦରକାର ପଡ଼ୁଛି ସେଇଟା ଭଲ ସେ ଫସଲ ହେଲେ ଭଲ ଫଳ ଫଳୁଛି ଗ୍ରୋଥ୍ କରୁଛି